କର୍କଟ ରୋଗ୍ ଆମର୍ ଦିହିକେ ବହୁତ୍ ଖରାପ୍ କରୁଛେ ଆରୁ କର୍କଟ ରୋଗ୍ ଲାଗି ଉଷୋ ଅଛେ ସୁବିଧା ବି ଅଛେ ଅସୁବିଧା ଥିଲେ ବି ସୁବିଧା କରାଯାଉଛେ ସେନ ବି ଅଛେ ସେଟାକେ ସବୁ ଉଷୋ ବେଲେ କେମୋ ଫିଜିଓଥେରାପି ଡାଇଲିସିସ୍ ଇରା ସବୁ ତିଆର୍ ହେଉଛେ ସେରା ଏକା ଭଲ୍ ହେଇଯିବା କିଛି ଅସୁବିଧା ହେବାର୍ ନାଇନା ଇ'ଟା ଆରୁ ଆମର୍ ଆୟୁର୍ବେଦିକ୍ ବି ଅଛେ ଆୟୁର୍ବେଦିକ୍ ନେ ବି ଯେନ୍ଟା କି ନିୟମ୍ ଅନୁସାରେ ଯଦି ମାନି ପାର୍ଲେ ଭଲ୍ ବି କାମ୍ ଦେବା ସେଟା କର୍କଟ ରୋଗ୍ ତ ଖାଲି ଛାଡ଼ି ଯିବା କେନ୍ତା କି ଆମର ଆୟୁର୍ବେଦିକ୍ ନେ ଛାଡ଼ୁଛେ ଆମର୍ କେମୋ ଫିଜିଓଥେରାପି ଡାଇଲିସିସ୍ନେ ବି ଛାଡ଼ୁଛେ ହେଲେ ଆମର୍ କେମୋ ଫିଜିଓଥେରାପି ଡାଇଲିସିସ୍ ଏକ୍ଚୌଲି ଆମର୍ ଗଭ୍ମେଣ୍ଟ୍ର ଉଷୋ ଇ'ଟା ବହୁତ୍ କାମ୍ ଦେବା